ଆମେ ହେଉଛୁ ଓଡ଼ିଆ ଘରର ଲୋକ ହିନ୍ଦୁ ପରମ୍ପରାକୁ ମାନୁଥିବା ଲୋକ ଆମର ରୋଷେଇକୁ ନେଇକି ବହୁତ ପ୍ରକାର ଅନ୍ଧବିଶ୍ୱାସ ଅଛି ବହୁତ କିଛି ଲୋପ ପାଇଗଲାଣି କିନ୍ତୁ ଏବେ ବି କିଛିଟା ଅଛି ଯେଉଁଟାକି ଆମେ ମାନିବାକୁ ବାଧ୍ୟ କାରଣ ଆମର ବଡ଼ ଲୋକମାନେ ମାନୁଥିଲେ ଆମର ଜେଜେବାପା ଆମର ଆଇମା ଏମାନେ ସମସ୍ତେ ମାନନ୍ତି ଆମେ ତାଙ୍କ କଥାକୁ ମାନିବା ପାଇଁକା ବା ଆମ ବାବା ବି ମାନନ୍ତି ତେଣୁ ଆମେ ଏଇସବୁ ଜିନିଷ ମାନିବା ପାଇଁକା ବା ଆମେ ମନା କରିପାରିବୁନି ଯେ ନାଇଁ ଆମେ ଏଇଟା କରିପାରିବୁନି ବୋଲି ଏ ଅନ୍ଧବିଶ୍ୱାସ ଭିତରୁ ଏମିତି ଗୋଟେ ଅନ୍ଧବିଶ୍ୱାସ ଅଛି ଯେଉଁଟାକି ରୋଷେଇ କରିକି ଖାଇବା ଥାଳି ବାଢ଼ିଲା ବେଳେ ଯଦି କିଏ ଛିଙ୍କୁୁଛି ମଣିଷ ହେଉ କିମ୍ବା ପଶୁଜନ୍ତୁ ଯିଏ ବି ଛିଙ୍କନ୍ତୁ ଆମେ ସେ ଖାଇବା ଖାଉନା କାରଣ ବଡ଼ାନ କୁହନ୍ତି ଯଦି ଆମେ ସେ ଖାଇବା ଖାଉ ତାହେଲେ ଆମର ଦେହ ଖରାପ ହୁଏ କିମ୍ବା ଅନ୍ୟାନ୍ୟ କ'ଣ ଅନିଷ୍ଟ ହୁଏ ଆମକୁ ସେଟା ମନା କରନ୍ତି ନାହିଁ ଯେ ଏଇଟା ଖାଇବା ଠିକ୍ ନୁହେଁ ଆମେ ସେ ଖାଇବାକୁ ନଷ୍ଟ କରିବା ପାଇଁକା ବାଧ୍ୟ କିମ୍ବା ଗାଈ ଗୋରୁଙ୍କୁ ଦବା ପାଇଁକା ବାଧ୍ୟ ଆମେ ମଣିଷ ସେ ଖାଇବା ଖାଆନ୍ତି ନାହିଁ ଏବଂ ତା ଆଉ ଗୋଟିଏ ଅନ୍ଧବିଶ୍ୱାସ ହେଉଛି ଯେେ ଆମେ ଯେତେବେଳେ ଓଡ଼ିଆ ଘରର ଲୋକମାନେ ଆମେ ଯେତେବେଳେ ରୋଷେଇ ଆମ ଘରେ ରୋଷେଇ ହୁଏ ସ୍ତ୍ରୀ ଲୋକମାନେ ତ ମୁଖ୍ୟତଃ ରୋଷେଇ କରିବାରେ ଯେତେବେଳେ ଗୋଟିଏ ଝିଅଟେ ବଡ଼ ହୁଏ ତାକୁ ରୋଷେଇ ଘରେ ପଶିବା ମନା ସେ ଆଚାର ପାମ୍ପଡ଼ ଏଇସବୁ କିଛି ଛୁଆଁ ଛୁତି କରେନି ଯଦି ଆଚାର ଛୁଏଁ ତାହେଲେ କୁହାଯାଏ ଯେ ଆଚାର ନଷ୍ଟ ହୋଇଯାଏ ଅଧିକ ଦିନ ପର୍ଯ୍ୟନ୍ତ ଆଚାର ରୁହେନି ଏବଂ ହାଣ୍ଡି ରୋଷେଇ ଘର ଭିତରେ ତାକୁ ଖାଇବା ହାଣ୍ଡି ଛୁଇଁବା ମନା ଯଦି ହାଣ୍ଡି ଖାଇବା ହାଣ୍ଡି ଛୁଏଁ ତାହେଲେ ସେଟା ନଷ୍ଟ ହେଇଯାଏ ବୋଲି ମନା କରନ୍ତି ତେଣୁ ସେ ଏଭଳି ବହୁତ କିଛି ଅନ୍ଧବିଶ୍ୱାସ ରହିଛି କିଛିଟା ମାନୁ ତ କିଛିଟା ନ ମାନୁନା